ଦୁଇ ଅଗଷ୍ଟ ଦୁଇ ହଜାର ପାଞ୍ଚ ପନ୍ଦର ଜାନୁୟାରୀ ଦୁଇ ହଜାର ବାଇଶି କୋଡ଼ିଏ ମାର୍ଚ୍ଚ ଦୁଇ ହଜାର ପନ୍ଦର ପଚିଶ ଜୁନ୍ ଦୁଇ ହଜାର ଏକତିରିଶି ଡିସେମ୍ବର ଦୁଇ ହଜାର ତେଇଶି